ହ୍ୟାଲୋ ଆମେ ଯେଉଁ ପିକ୍ନିକ୍ ବିଷୟରେ କଥା ହେଇଥିଲେ ଝାରସୁଗୁଡ଼ା ଉଲା ପକଡ଼ା ପାହାଡ଼କୁ ଯିବା ପାଇଁ ତ ସେଇଠି ଫ୍ୟାମିଲି ଧରି ଗଲେ କେମିତି କ'ଣ ହବ ଆଉ ହେଉଛି କାହାକୁ କାହାକୁ ନବା କ'ଣ ଆଇଟମ୍ କରିବ ମତେ ଟିକେ କହ ହୁଁ ହୁଁ ହୁଁ ଠିକ୍ ଅଛି ଆଇଟମ୍ ଆମେ ପନିର୍ ପକୋଡ଼ା କରିବା ଚିକେନ୍ ପକୋଡ଼ା କରିବା

ଲଞ୍ଚରେ ତୁ କହୁନୁ କ'ଣ ପିଲାମାନଙ୍କୁ ଭଲ ଲାଗିବ ହୁଁ ହୁଁ ହଁ ହଁ ହଁ ସେମିତି କଲେ ତ ଭଲ ହୁଅନ୍ତା ତା'ପରେ ଗାଡ଼ି କାହାଠୁ ବୁଝିଛୁ କହିଲୁ ହଉ ଜିନିଷପତ୍ର ଆମେ ଏଇଠୁ ନେଇଯିବା ଡିସ୍ ଡେକଚି ଫେକଚି ନଦିକି ନେଇଯିବା ସେଇଠି ଆମର କରିକି ଖାଇଦେଇକି ଆସିବା ଆଉ ମୁଁ କହୁଥିଲି ଶରଦା କାର୍ଟାକୁ ନେଇଯିବା ହଉ ଆଉ ଯଦି ଜାଗା ନ ହୁଏ ବାବାଜୀ ଅଟୋଟାକୁ ନବା ଆଉ ମୁଁ କହିଲି ଦୁଇଟା ଗାଡ଼ି ନହେଲେ ନବା ଆଉ ବାବାଜୀ ଅଟୋକୁ ବି କହିଦବା ହଉ ଠିକ୍ ଅଛି ହଁ ନହେଲେ ବୋଲର୍ଟେ କରିଦବା ହଁ ନା ଭଲ ଜାଗା ତ ବହୁତ ବଢ଼ିଆ ଜାଗା ଆମେ ସେଇଠି ଭୋଜି ଭୋଜି କରିକି ଖାଇପିଇକି ଆମର ଆସିବା ଆଉ ଠିକ୍ ଅଛି ହଉ ହଉ ରହୁଛି ତା'ହେଲେ ହଁ ମୁଁ ଘରେ କଥା ହେଇକି ତମକୁ ଫୋନ୍ କରିବି